ମୁଖ୍ୟତଃ ମୁଁ ଦେଖିବା ପାଇଁ ଗଲେ ଟିଭିର ଅନେକପ୍ରକାରର ଡ୍ୟାସିଂ ସୋ ମୋତେ ଦେଖିବା ବହୁତ ଭଲ ଲାଗେ ଏବଂ ମୁଁ ସେଥି ମଧ୍ୟରୁ ଆମ ସୋନି ଟିଭିରେ ଦେଖେ ଯାହା ସୁପର୍ ଡ୍ୟାନ୍ସର୍ ଏବଂ ଇଣ୍ଡିଆ ବେଷ୍ଟ୍ ଡ୍ୟାନ୍ସର୍ ସେଥିରେ ଅନେକପ୍ରକାରର ପ୍ରତିଯୋଗିତା ଭାଗ ନିଅନ୍ତି ଏବଂ ସେଥିରେ ପାରମ୍ପାରିକ ନୃତ୍ୟ ମଧ୍ୟ ଦେଖାଯାଇଥାନ୍ତି ସେଥିରେ ଅନେକପ୍ରକାରର ସମୟରେ ଆମ ଭାରତୀୟ ଡ୍ୟାନ୍ସ୍ ମଧ୍ୟ କରାଯାଏ ଏବଂ ତାହାକୁ ଅନେକପ୍ରକାରର ଉତ୍ସୁକ ମଧ୍ୟ କରାଯାଏ ଏବଂ ଅନେକ ସୋରେ ଭାଗ ନେଇଥିବା ବ୍ୟକ୍ତି ତାହା ଉତ୍ତିର୍ଣ୍ଣ ମଧ୍ୟ ହୋଇଥାନ୍ତି